ସିଦ୍ଧାନ୍ତ ମହାପାତ୍ର ଅନୁଭବ ବହୁତ ଭଲ ଭଲ ସିନେମା କରିଛନ୍ତି ଉତ୍ତମ ମହାନ୍ତି ଅପରାଜିତା ବିଜୟ ମହାନ୍ତି ଏମାନେ ତାଙ୍କ କଳାକାରରେ ସାରା ଦୁନିଆକୁ ମନୋରଞ୍ଜନ କରି ଆସୁଛନ୍ତି ଶିକ୍ଷା କ୍ଷେତ୍ରରେ ଆମ ଦେଶ ଆଗକୁ ଯାଉଛି ସେତେବେଳେ ପିଲାମାନକ ପାଇଁ ଏତେ ସୁବିଧା ନଥିଲା ଏବେକା ଦୁନିଆରେ ପିଲାମାନଙ୍କୁ ବହୁତ ପ୍ରକାର ନାଚ ଗୀତ ଖେଳ ମାଧ୍ୟମରେ ପାଠ ପଢ଼ାଯାଉଛି

ବୃଦ୍ଧା ଲୋକଙ୍କୁ ଭତ୍ତା ଗରିବ ଲୋକଙ୍କୁ ଘର ସବୁ ପ୍ରକାରର ସୁବିଧା ଯୋଗାଇ ଦେଉଛନ୍ତି